ମୁଁ ଗୋଟେ ଆଇରନ୍ ବକ୍ସଟେ ମାର୍କେଟରୁ ଆଣିଥିଲି ସେଟା ବହୁତ ଭଲ ଚାଲିଲା ତିନି ଚାରି ମାସ ଖଣ୍ଡେ ବହୁତ ଭଲ ଚାଲିଲା ସେଥିରେ ଭଲ ପ୍ରେସିଂ ବି ଭଲ ହୁଏ ସେଥିରେ ଉଲ୍ ଉଲ୍ ପାଇଁ ଗୋଟେ ଅଲଗା ବ୍ୟବସ୍ଥା ଥିଲା ତ କଟନ୍ ପାଇଁ ଅଲଗା ତ ତାର କାମ ବହୁତ ଭଲ ଥିଲା ଆମେ ଯୋଉ ମୁଡ୍ରେ କରିପାରିବା ସେଇ ମୁଡ୍ରେ ଥାଏ ହିଟ୍ଟାକୁ ଆମେ ନିଜ ଆୟତରେ ରଖିକିନା ହେଉଥାଏ ଭଲ ହେଉଥାଏ ପୁରା ଭଲ ଥିଲା କିନ୍ତୁ ସିଏ କେତେ ଦିନ ଗଲା ପରେ ତିନି ଚାରି ମାସ ପରେ ନା ସେ ଖରାପ ହୋଇଗଲା ଖରାପ ହୋଇଗଲା ପରେ ମୁଁ ତାକୁ ନେଲି ଦୋକାନବାଲା ପାଖକୁ ଦୋକାନବାଲା ସେଥିରେ ୱାରେଣ୍ଟି ଦେଇଥିଲା ତ ମୁଁ ତାକୁ ଦୋକାନବାଲା ପାଖକୁ ନେଲି ଦୋକାନବାଲା କ'ଣ କଲା ନା ଦେଖିଲା ସେ କିଛି କହିଲା ନାହିଁ କିଛି କହିଲାନି ତ ସେ ସେ ମୋ ପାଇଁ ତିଆରି ସେଟା ତିଆରି କଲା ନା କ'ଣ ସେ ରିଟର୍ନ ନେଲା କିଛି କଲାନି ତ ସେଇଟା ହେଉଛି ବହୁତ ମୋ ଜୀବନରେ ବହୁତ ନକାରାତ୍ମକତା ସେଇଟା ମୋତେ ବହୁତ ଖରାପ ଲାଗିଲା ତ ସେଇଟା ହିଁ ମୋତେ ବହୁତ ଖରାପ ଲାଗିଲା ସେଇଟା ମୋ ନକାରାତ୍ମକ ଜିନିଷ ଥିଲା